ବୌଦ୍ଧ ଜିଲ୍ଲା ବିଭିନ୍ନ ସମୟରେ ପାଣିପାଗ ବଦଳି ଥାଏ ଏବଂ ଖରାଦିନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ କାହିଁକିନା ଖରାରେ ପୁରା ଚାଲିଶ ପଇଁଚାଲିଶ ସତଚାଲିଶ ଅଠଚାଲିଶ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଯାଏ ଏବଂ ଏତ ଏହା ଦ୍ୱାରା ପ୍ରବଳ ଗରମ ତ ହୁଏ ହୁଏ ଲାଇନ କେତେବେଳେ କଟାଯାଏ କେତେବେଳେ ପାଣିର ଅସୁବିଧା ହୁଏ ପାଣି ଠିକ୍ ସମୟରେ ମିଳେନାହିଁ ସେଥିପାଇଁ ଖରା ଦିନ ପାଇଁ ବୌଦ୍ଧ ଜିଲ୍ଲାରେ ଆମକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ନଦୀ ବହୁତ ଦୁରିଆରେ ରହେ ବନ୍ଧ ଗୁଡ଼ାକ ସୁଖୀ ଯାଇଥାଏସେଥିପାଇଁ ଖରା ଦିନେ ଆମକୁ ବୌଦ୍ଧ ଜିଲ୍ଲାରେ ବହୁତ ସଂଘର୍ଷ କରିବାକୁ ପଡ଼େ ଆଉ ବହୁତ ଗରମ ରହେ କିଛି ବେଳେ ତ ବହୁତ ବହୁତ ସମୟ ଧରିକି ଲାଇନ କଟ ହୁଏ ଆଉ ଏବଂ ଲାଇନ ବହୁତ ମାତ୍ରରେ ପଳାଏ